ନିଜେ ବ୍ୟାଙ୍କକୁ ଯାଇ ଟଙ୍କା ଉଠେଇବା କିମ୍ବା ଡ଼ିପୋଜିଟ୍ କରିବା ହେଉଛି ସବୁଠୁ ସୁବିଧାଜନକ ଆଉ ଭଲ ମଧ୍ୟ ଆମେ ଯଦି ଇଣ୍ଟର୍ନେଟ୍ ମାଧ୍ୟମରେ ବ୍ୟାଙ୍କିଂ କରୁଛେ ଟଙ୍କା ଉଠଉଛେ ତାହେଲେ ଆମର ଅନେକ ସମସ୍ୟାର ସମ୍ମୁଖୀନ ହବାକୁ ପଡ଼ିଥାଏ ଯେମିତିକି ଆମେ କେତେବେଳେ ଟଙ୍କା ୱିଡ୍ର କରୁଛେ କିନ୍ତୁ ଟଙ୍କା ୱିଡ୍ର ହୋଇଯାଉଛି କିନ୍ତୁ ଆସୁନାହିଁ ଠିକ୍ ସେହିପରି ଭାବରେ ଆମେ ଇଣ୍ଟର୍ନେଟ୍ ମାଧ୍ୟମରେ ଯଦି ସେ ୱିଡ୍ର କରିଥିବା ତାହେଲେ ଆମେ କମ୍ପ୍ଲେନ୍ କାହାକୁ କରିପାରିବା ନାହିଁ କିନ୍ତୁ ଆମେ ଯଦି ବ୍ୟାଙ୍କକୁ ନିଜେ ଯାଇ ସେଠାରେ ୱିଡ୍ର କରୁଛେ ଏବଂ ଟଙ୍କା ଆକାଉଣ୍ଟରୁୁ କଟି ସାରିଛି କିନ୍ତୁ ଆମ ପାଖକୁ ଆସିନାହିଁ ତାହେଲେ ଆମେ ବ୍ୟାଙ୍କର ବ୍ୟାଙ୍କ ମ୍ୟାନେଜରଙ୍କୁ କମ୍ପ୍ଲେନ୍ କରିପାରିବା ସେ ଆମକୁ ସାହାଯ୍ୟ କରିପାରିବା କିନ୍ତୁ ଇଣ୍ଟର୍ନେଟ୍ ମାଧ୍ୟମରେ ଆମକୁ କେହି ବି ସାହାଯ୍ୟ କରିପାରିବେ ନାହିଁ